ହ୍ୟାଲୋ ମୁନା ଭାଇ ଆଉ ଆମେ ଘଟଗାଁ ଯିବୁ ଆମକୁ ଆସିକି ଟିକେ ନେଇଯିବେ ହଁ ପନ୍ଦର କୋଡ଼ିଏ କିଲୋମିଟର ହେବ ଆମେ ପାଞ୍ଚ ଛଅ ଜଣ ଜିବୁ ଆପଣଙ୍କ ଗାଡ଼ିରେ ଜାଗା ହେବ ତ

ହଁ ହଁ ଆମେ ପାଞ୍ଚ ଛଅ ଜଣ ଜିବୁ ହଁ ସଞ୍ଜବେଳକୁ ପଳାଇ ଆସିବୁ ଆଉ ଆପଣଙ୍କର ଗାଡ଼ିରେ ଜାଗା ହେବ ହଁ ଆମ ପାଞ୍ଚ ଛଅ ଜଣ ଜିବୁ ହଁ ହଁ ହଁ